ହଁ ମୁଁ ଟ୍ରେକରେ ଚଢ଼ିଛି ଭାଗ୍ୟବଶତଃ ମୋର୍ ସାଙ୍ଗେ କିଛି ବି ନାଇଁହେବା ଟ୍ରେକରେ ଫଟୋ ଉଠାବାଟା ଖୁବ୍ କଷ୍ଟ ଲାଗସି ନେଇବି ଉଠେଇ ହୁଏ ଫିର୍ ବି ମୁଇଁ ଉଠେଇ ହେଇଛେଁ ବାକି ଲୋକର୍ ସାଙ୍ଗେ ଦୁର୍ଘଟଣା ମାନେ ଘଟିଛେଁ ଭାଗ୍ୟବଶତଃ ମୋର୍ ସାଙ୍ଗେ ନେଇଁ ଘଟବା ସେନ୍ତା ଘଟଣାମାନେ ଟ୍ରେକରେ ଫଟୋ ହେଲାପରେ ହଁ ଇନଷ୍ଟାଗ୍ରାମ୍ ଫେସବୁକ୍ ଯେନେ ବି ପୋଷ୍ଟ୍ କରସୁଁ ଆଉ ଟ୍ରେକରେ ଚଢ଼ଲା ବେଲେ ବହୁତ୍ କଷ୍ଟ ହେସି ଚଢ଼ି ନାଇଁହୁଏ ଫିର୍ ବି ଚଢ଼ିଛେଁ ମୁଇଁ ଆଉ ସେନେ ଫଟୋ ବି କାଢ଼ିଛେଁ ଆଉ ଇନଷ୍ଟାଗ୍ରାମରେ ଫେସବୁକରେ ପୋଷ୍ଟ୍ ବି କରିଛେଁ ଆଉ ବାକି ଲୋକର୍ ଦ୍ବାରା ତ ସେଟା ନାଇଁହୁଏ ଅଧା ଲୋକର୍ ସାଙ୍ଗେ ବହୁତ୍ ଦୁର୍ଘଟଣା ବି ଘଟିଯାଇଛେ ସେମାନେ ଫଟୋ ହେଲାବେଲେ ଖସି ବି ଯାଇଛନ୍ତି ଫିର୍ ବି ମୁଁ ହେଇଛି ଫଟୋ ପୋଷ୍ଟ୍ ବି କରିଛି ସେତିକି ତ ଆଉ କ'ଣ